କୋଭିଡ଼ ନାଇନଣ୍ଟିନ୍ ମରା ମହାମାରୀ ସମୟରେ ଆମ ଅଞ୍ଚଳରେ ସ୍ଥିତି ବହୁତ ଖରାପ ଥିଲା

କୋଭିଡ଼ ନାଇନଣ୍ଟିନ୍ ମହାମାରୀ ସମୟରେ ଆମ ଅଞ୍ଚଳର ଲୋକମାନେ ବାହାରେ ମଜଦୁରୀ କାମ କରିବା ପାଇଁ ଯାଉଥିଲେ ସେମାନେ ଆଉ ଯାଇ ପାରୁ ନ ଥିଲେ ଖାଇବାର ଖାଇବା ପିଇବା ପାଇଁ ଟିକେ ଅସୁବିଧା ହଉଥିଲା ସମ୍ବଳର ଅଭାବ ଆମ ଅଞ୍ଚଳରେ ଲୋକଙ୍କୁ ବହୁତ ଦୁଃଖରେ ପ୍ରଭାବିତ କରିଥିଲା କାରଣ ଯେମିତିକି ପଲ୍ଲୀ ପଲ୍ଲୀ ଏରିଆରେ ଲୋକମାନେ ତ ପ୍ରାୟ ଚାକିରୀ କରିନଥାନ୍ତେ ଆ ଘରେ ତା ଘରେ ମାନେ ସହରକୁ ଯାଇ ମଜୁରି କରିଥାନ୍ତି ସେହି ମଜୁରି ପଇସାରେ ଘରର ଲୋକବାକଙ୍କୁ ଲୋକବାକଙ୍କର ଜୀବନଯାପନ ଚ ଚଳିଥାଏ ଏବଂ ସେହି କୋଭିଡ଼ ନାଇନଣ୍ଟିନ୍ ମହାମାରୀ ରେ ଆମ ଗ୍ରାମର ଦୁଇଜଣ ଲୋକ ପୀଡ଼ିତ ହେଇଥିବାରୁ ଆମ ଗାଁକୁ ପୋଲିସ ମାନେ ଅଧିକ ଷ୍ଟ୍ରିକ୍ଟ କରିଦେଇଥିଲେ ସେଥିଯୋଗୁଁ ଆଉ କିଏ ବାହାରି ପାରିଲେନି